ହ୍ୟାଲୋ ସାର୍ ଗୁଣ୍ଡିଚା ହୋଟେଲ୍କୁ ଲାଗିଛି ଫୋନ୍ଟା ହଁ ଠିକ୍ ଅଛି ଠିକ୍ ଅଛି ମୁଁ କ'ଣ ସାର୍ ମୁଁ ଖାଦ୍ୟ ଅର୍ଡ଼ର କରିଥାନ୍ତି ଆପଣଙ୍କ ହୋଟେଲ୍ରେ କ'ଣ ରିହାତି କୁପନ୍ ସୁବିଧା ଅଛି କି ହଁ ସାର୍ କାହିଁକି ରିହାତି କୁପନ୍ ଅଛି ହେଲେ ମୁଁ ଖାଦ୍ୟ ଅର୍ଡ଼ର କରିଥାଆନ୍ତି ସେଇପାଇଁକା ବୁଝିବା ପାଇଁ ଟିକେ ଫୋନ୍ କରିଥିଲି ସାର୍ ଆପଣଙ୍କୁ ହଁ ଟିକେ ବୁଝିଥାନ୍ତି ସାର୍ କାହିଁ ଖାଦ୍ୟ ଅର୍ଡ଼ର କରିଥାଆନ୍ତି ନାଁ ରିହାତି କୁପନ୍ ଥିଲେ ମୁଁ ବେଶୀ ମାତ୍ରାରେ ଖାଦ୍ୟ ଅର୍ଡ଼ର କରିଥାଆନ୍ତି କାହିଁକି ମୁଁ ରିହାତି କୁପନ୍ ମିଳୁଥିଲେ ମୁଁ ଖାଦ୍ୟ ଅର୍ଡ଼ର ବ୍ୟବହାର କରିଥାଆନ୍ତି ନାଁ ସାର୍ ସେଇ ଫ୍ରି କୁପନ୍ଟା ଆଉ ଆପଣ କ'ଣ ଅନଲାଇନ୍ ଆପ୍ସ ବା ଅନଲାଇନ୍ ମାଧ୍ୟମ ଏକା ଆପସ୍ କରୁଛନ୍ତି ସାର୍ ଯେମିତି ରିହାତି କୁପନ୍ କି କିଛି ମିଳୁଛି ସେଇଠିରୁ ନାଁ ଆଜିକାଲି ତ ସବୁ ହୋଟେଲ୍ରେ ଆପସ୍ ମାଧ୍ୟମରେ ଅର୍ଡ଼ର କରାଯାଉଛି ଅନଲାଇନ୍ ମଧ୍ୟ ସାଇଡ଼୍ ସାଇଡ଼୍ ମଧ୍ୟ ଖୋଲିଥାଉଛନ୍ତି ତା ସେଠି ଅଫର୍ ଥାଉଛି ସାର୍ ଖାଦ୍ୟ ପାଇଁ ଡିସ୍କାଉଣ୍ଟ ଫିଫ୍ଟି ପର୍ସେଣ୍ଟ ଟ୍ୱୋଣ୍ଟି ପର୍ସେଣ୍ଟ କ'ଣ ସୁବିଧା ଅଛି ତ ଅଫର୍ ଅଛି ତମ ହୋଟେଲ୍ରେ ହଁ ଅଛି ତ ସାର୍ ଧନ୍ୟବାଦ ରହୁଛି ସାର୍ ଆଁ